ମୁଁ ଭାବୁଛି ପିଲାମାନଙ୍କ ପାଠପଢ଼ା ସହିତ ଖେଳ ନିହାତି ଆବଶ୍ୟକ ରହିଛି କିନ୍ତୁ ଆଜିକାଲି ପିଲାମାନେ ଅଧିକ ମୋବାଇଲ ଗେମ୍ ଖେଳୁଛନ୍ତି କିନ୍ତୁ ଏହାଦ୍ୱାରା ପିଲାମାନେଙ୍କର ଭବିଷ୍ୟତ ଅନ୍ଧାର ହେଉଛି କିନ୍ତୁ ପିଲାମାନଙ୍କୁ ଯଦି ଗେମ୍ ଖେଳିବାକୁ ବାହାରେ ଛଡ଼ାଯିବ ଏବଂ ତାଙ୍କୁ ଉତ୍ସାହନ ଦିଆଯିବ ସ୍କୁଲ ମାନଙ୍କରେ ପ୍ରଶିକ୍ଷଣ କ୍ରୀଡ଼ା ଶିକ୍ଷକ ରହିବେ ଏବଂ କ୍ରୀଡ଼ା ସାମଗ୍ରୀ ରହିବ ତା'ହେଲେ ପିଲାମାନେ ବାହାରେ ଖେଳ ପାଇଁ ଆଗ୍ରହି ହେବେ ଏବଂ ଯାହା ଫଳରେ କି ସେମାନେ ବାହାର ରାଜ୍ୟ ଦେଶ ମାନଙ୍କରେ ଖେଳି ମଧ୍ୟ ନାମ ଅର୍ଜନ କରିବେ